ହଁ ଏମିତି କିଛି ବିଷୟ ଅଛି ଯାହା ଉପରେ ମୁଁ ଲେଖିବାକୁ ଚାହୁଁଛି ଆଉ ହଁ ବୋଧହୁଏ ଏହା ଆମ ଭାରତରେ ନିଷିଦ୍ଧ ଅଟେ ଆମ ଭାରତରେ ରହୁଥିବା ମୁସଲିମ ଲୋକମାନେ ତାଙ୍କ ପ୍ରଥା ତିନ ତଲାଖକୁ ଆମ ଭାରତ ସରକାର ବୋଧହୁଏ ବନ୍ଦ କରାଇ ଦେଇଛନ୍ତି କାହିଁକି ନା ତିନ ତଲାଖରେ କେବଳ ମାତ୍ର ସ୍ଵାମୀ ନିଜ ସ୍ତ୍ରୀ ଆଗରେ ନିଜ ସ୍ତ୍ରୀ ଦେଖିବାକୁ ତିନିଥର ତଲାଖ କହି ଦେଲା ମାତ୍ରକେ ସେହିଠି ତାଙ୍କର ଛାଡ଼ପତ୍ର ହୋଇଯାଏ ଏବଂ ଏଥିପାଇଁ ସ୍ତ୍ରୀ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି ଆଉ ଏହାର ମଧ୍ୟ କୌଣସି ପ୍ରମାଣ ନ ଥାଏ ରାଗରେ ରାଗରେ କେତେବେଳେ ସ୍ଵାମୀ ନିଜ ସ୍ତ୍ରୀକୁ ତିନିଥର ତଲାଖ କହିଦେଲେ ତାହା ଅତ୍ୟନ୍ତ କ୍ଷତିକାରକ ହୋଇଯାଏ ଏବଂ ସେ ତାହାକୁ ବଦଳାଇ ପାରନ୍ତି ନାହିଁ